ମୋତେ ଭଞ୍ଜନଗରରୁ ବୁଗୁଡ଼ା ଯିବାରେ ଥିଲା ତ ଭଞ୍ଜନଗରରେ ମୁଁ ଏକ ଓଲା ରାଇଡ଼ ବୁକ୍ କରିଥିଲି ତ ସେଠି ମୁଁ ସେ ଓଲା ଡ୍ରାଇଭରକୁ କଲ୍ କରିଥିଲି ତ ସେତେବେଳେ ସିଏ କେତେବେଳେ କେତେ ଜଲ୍ଦି ପହଞ୍ଚିବ କାହିଁକି ନା ମୋତେ ବହୁତ ଜଲ୍ଦି ଥିଲା ଯିବା ଲାଗି ତ କେତେ ଜଲ୍ଦି ସିଏ ପହଞ୍ଚିବ ମୁଁ ତାକୁ କଲ୍ କଲି କଲ୍ କଲାପରେ ସେ କହିଲେ ଯେ ମୁଁ ଜଲ୍ଦି ପହଞ୍ଚିବି କିନ୍ତୁ ସେ ବିଳମ୍ବ କରିଥିଲେ ତ ସେଥିଲାଗି ମୁଁ ତାଙ୍କୁ ଟିକେ ଅନୁରୋଧ କରିଥିଲି ଆପଣ ଶୀଘ୍ର ପହଞ୍ଚିଲେ ମୋର ଟିକେ ଭଲ ହୁଅନ୍ତା ମୁଁ ମୁଁ ମୋର ଗନ୍ତବ୍ୟ ସ୍ଥାନରେ ଜଲ୍ଦି ପହଞ୍ଚିଥାନ୍ତି ମୋର କାର୍ଯ୍ୟଗୁଡ଼ାକ ସୁଚାରୁ ରୂପରେ କରିପାରି ଘରକୁ ଫେରିଥାନ୍ତି